ଯୋଗ କରିବା ଦ୍ୱାରା ଆମର ବଡ଼ି ଫିଟନେସ୍ ରୁହେ ଯୋଗ କରିବା ଦ୍ୱାରା ଆମର ମସ୍ତିଷ୍କ ସୁସ୍ଥ ରୁହେ ଆମର ବୟସ ବଢ଼ିବା ଅନୁସାରେ ଆମକୁ ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ କାହିଁକିନା ଯୋଗ କରିବା ଦ୍ୱାରା ଆମ ଆମର ଦେହର ରକ୍ତ ସଞ୍ଚାଳନ ଭଲ ରହେ ଯୋଗ କରିବା ଦ୍ୱାରା ଆମକୁ କୌଣସି ରୋଗର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଯୋଗ କରିବା ଦ୍ୱାରା ଆମର ମୋର ମନ ଭଲ ରୁହେ ଯୋଗ କରିବା ଦ୍ୱାରା ମୋର ବହୁତ ପ୍ରକାର ଉପକାର ରହିଛି ଯଦ୍ୱାରା ଆମକୁ ଆମକୁ ରୋଗ ରୋଗ ରୋଗମାନଙ୍କରେ ସମ୍ମୁଖୀନ ହେବାକୁ ପଡ଼େ ନାହିଁ ଯଦ୍ୱାରା ଆମକୁ ଆମମାନଙ୍କୁ ଆମମାନଙ୍କର ବଡ଼ି ବି ଫିଟନେସ୍ ରୁହେ ଯୋଗ କରିବା ଦ୍ୱାରା ଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ସମସ୍ତଙ୍କୁ